ଶିକ୍ଷାଗତ ବୃତ୍ତି ପ୍ରଦାନ କହିଲେ ସିନିୟର୍ ମେରିଟ୍ ସ୍କଲାରସିପ୍ ସ୍କିମ୍ ପିଜି ମେରିଟ୍ ସ୍କଲାରସିପ୍ ସ୍କିମ୍ ଏବଂ ମେରିଟ୍ କମ୍ ପ୍ରଭର୍ଟି ସ୍କଲାରସିପ୍ ଏଥିମଧ୍ୟରୁ ଯେମିତିକି ମେରିଟ୍ କମ୍ ପ୍ରଭର୍ଟି ସ୍କଲାରସିପ୍ ଏତଦ୍ୱାରା ଯେଉଁମାନେ କି ଗରିବ ଶ୍ରେଣୀରେ ତଳେ ରହୁଛନ୍ତି ସେମାନଙ୍କ ଯେଉଁମାନଙ୍କର ଲେବର କାର୍ଡ଼ ଅଛି ସେମାନେ ଏହାଦ୍ୱାରା ଆପ୍ଲାଏ କରିପାରିବେ ଏବଂ ଏହା ବର୍ଷକୁ ମେରିଟ୍ ଲିଷ୍ଟ ଗୋଟିଏ ବାହାରେ ଯାହାର ମାର୍କ ଲିଷ୍ଟ ଅନୁସାରେ ସେହିଟା ବାହାରେ ପରସେଣ୍ଟେଜ ହିସାବରେ ଯାହାର ପରସେଣ୍ଟେଜ ଅଧିକ ଥାଏ ତାକୁ ହିଁ ଅଧିକ ଅନୁମୋଦନ ମିଳିଥାଏ ଯେମିତିକି ବର୍ଷକୁ ଏହିଟା ଗୋଟିଏ ଥର ହିଁ ମିଳିଥାଏ ପାଞ୍ଚରୁ ଦଶ ଅଛି ଏବଂ ଯେଉଁଟା ଲେବର କାର୍ଡ଼ କହିଲି ଆମର ଶ୍ରମିକ ଶ୍ରେଣୀ ହେଉ କିମ୍ବା ଦିନକିଆ ମଜୁରୀ ଯେଉଁଟା ଲେବର ଯେଉଁମାନେ ଥିବେ ସେମାନଙ୍କୁ ମଧ୍ୟ ସେହିଟା ମିଳିପାରିବ ଆଉ ଗୋଟିଏ ଅଛି ସିନିୟର ମେରିଟ୍ ସ୍କଲାରସିପ୍ ସ୍କିମ୍ ଯେଉଁମାନେ କି ହିଁ ପାଠପଢ଼ା ଲାଇନ୍ରେ ଅଛନ୍ତି କଲେଜରେ ଅଛନ୍ତି ରନିଙ୍ଗ କରୁଛନ୍ତି ସେମାନଙ୍କ ପାଇଁ ଏହିଟା ମଧ୍ୟ ହୋଇପାରିବ ସେମାନେ ମଧ୍ୟ ଆପ୍ଲାଏ କରିପାରିବେ ବର୍ଷକୁ ଏହିଟା ଗୋଟିଏ ଥର ଆକାରରେ ସେମାନଙ୍କୁ ମିଳିପାରିବ ଏବଂ ଯଦିବି ତୁମେ ଆଇଟିଆଇ କରୁଛନ୍ତି ତ ସେହିଥିରେ ମଧ୍ୟ ଏହି ଆପ୍ଲାଏ କରିପାରିବେ ଯେଉଁଟାକି ଆମର ରହୁଛି ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ୍ ମଧ୍ୟ ଫିଫଟି ଟୁ ପରସେଣ୍ଟ ରଖି ମଧ୍ୟ ପିଲା ଏହା ପାଞ୍ଚ ହଜାରରୁ ଛଅହଜାର ମଧ୍ୟ ଗୋଟିଏ ବର୍ଷରେ ମିଳିପାରୁଛି